କ୍ରୀଡ଼ା ଇଭେଣ୍ଟ୍ ଏବଂ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରୁଥିବା ଓଡ଼ିଶାର ପ୍ରମୁଖ କ୍ରୀଡ଼ା ସୁବିଧା କଟକ ଇଣ୍ଡୋର୍ ଷ୍ଟାଡ଼ିୟମ୍ ବାରବାଟୀ ଷ୍ଟାଡ଼ିୟମ୍ର ଅଛି ବାରବାଟୀ ଷ୍ଟାଡ଼ିୟମ୍ରେ କ୍ରିକେଟ୍ ଖେଳ ତା'ପରେ ଇଏ ହକି ଖେଳ ହୁଏ ଇଣ୍ଡୋର୍ ଷ୍ଟାଡ଼ିୟମରେ ଫୁଟବଲ୍ ମ୍ୟାଚ୍ ଆଉ ବ୍ୟାଡ଼ମିଣ୍ଟନ୍ ହୁଏ ବାହାରୁ ବହୁତ ପ୍ଲେୟାରମାନେ ଆସିକିରି କଟକରେ ରହି ଦୁଇ ଚାରି ଦିନ ରହି ଖେଳ କରିକିରି ହାର ଜିତିକିରି ଯାଆନ୍ତି ଆମର କଟକରେ ଆରବର୍ଷ ହେଇଥିଲା ହକି ଖେଳ ହକି ଖେଳ ହେବ ବୋଲେ କଟକ ଟାଉନ୍ ପୁରା ନୂଆ ବୋହୂ ଭଳିଆ ସଜାଇ ହେଇଥିଲା ସଜାଇ ହେଇ ପନ୍ଦର ଦିନ କାଳ ଇଏ ହେଇ ସୁଦର୍ଶନ ପଟ୍ଟନାୟକ ଆସି ବାଲୁକା ଶଯ୍ୟା ବାଲୁକା ଶିଳ୍ପ କରି ସେଠି ସବୁ ଇନାଗୁରେସନ୍ ହେଇଥିଲା ବହୁତ ଲୋକ ବି ଆସିକିରି କଟକରେ ଆମର ଅଛି ଟିକେଟ୍ ରୁମ୍ ଅଛି ହେଠି ଟିକେଟ୍ ହୁଏ ଲୋକମାନେ ସବୁ ବହୁତ ପଇସା ଦେଇକି ଟିକେଟ୍ କିଣିକିରି ସବୁ ଖେଳ ଦେଖନ୍ତି ଖେଳରେ ତ ହାରଜିତ୍ ଲାଗିଥାଏ ବହୁତ ପ୍ଲେୟାରମାନେ ଆସି ସବୁ ଜିତିକିରି ଏଠି ସବୁ ଖେଳିକିରି ସବୁ ଯାଆନ୍ତି କ୍ରିକେଟ୍ ଖେଳନ୍ତି ଇଣ୍ଡୋର ଏଯେଉଁ ହକି ଖେଳନ୍ତି ଫୁଟବଲ୍ ଖେଳନ୍ତି ବ୍ୟାଡ଼ମିଣ୍ଟନ୍ ଖେଳନ୍ତି ଟୁର୍ଣ୍ଣାମେଣ୍ଟ ବି ଏଠି ହୁଏ ବହୁତ ଲୋକ ମିନିଷ୍ଟର୍ ମାନେ ସବୁ ଆସନ୍ତି ସବୁ ଇନାଗୁରେସନ୍ କରିବାକୁ ଏଠି କରିକିରି ସବୁ ଭଲ ଖେଳ କରିକିରି ସବୁ ଇଏ ସମ୍ମାନିତ ଷ୍ଟାଡ଼ିୟମକୁ ଦେଖିକି ଲୋକମାନଙ୍କୁ ସମ୍ମାନିତ କରିକି ଯାଆନ୍ତି